ଆମର ଓଡ଼ିଶାରେ ସାଂସ୍କୃତିକ ଏମିତି ପର୍ବ ମାନେ ଏମିତି ଯେଉଁକି ରଜ ପର୍ବ କି ଧୂଳି ଖେଳା କି କ'ଣ ଏସବୁ ହୁଏ ହେଲେ ଲୋକ କହିବେ କିି ରଜ ପର୍ବରେ ଝିଅମାନେ ଅଳିତା ଲଗାଇବାଟା ଭୁଲ ସେମିତି ଫୁଲ ମାଳ ଲଗାଇବାଟା ଭୁଲ ଏସବୁ କର ନାହିଁ ବୋଲି କହିବେ ସେଇଟା ଗୋଟେ ଅନ୍ଧବିଶ୍ୱାସ ସେଟା ସେଟାଟା ଅନ୍ଧବିଶ୍ୱାସ କୁହାଯାଇଥିଲା ଏବେ ଗାଁ ଗହଳିରେ ବି କେଉଁ ପିଲା ଛୁଆ ହଉ କି ବଡ଼ ଲୋକ ବି ହଉ ତାଙ୍କୁ ଏବେ କ'ଣ ଧରି ନିିଅ ସୂର୍ଯ୍ୟପରାଗ ଏମିତି ହେଇ ତା'ପରେ ଆମେ ଏବେ ବାହାରେ ବାହାରେ ଆଣି ସେ ଖାଇଲେ ଭୁଲ ଏସବୁ ଅନ୍ଧବିଶ୍ୱାସ ଯାକ ସବୁ ଲୋକମାନେ କହିବେ ପିଲା ଛୁଆକୁ ବି ପାଖରେ ନିଅ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଲେ ହେବ ନାହିଁ ଏମିତି ଅନ୍ଧବିଶ୍ୱାସ ଯାକ ଲୋକମାନେ କହୁଥିବେ ସେଟାକି ଆମେ ଜାଣିବା କଥାରେ କେଉଁ ଜାଗାରେ ନେଲେ ଭଲ ଡାକ୍ତରଖାନାରେ ନେଇ କରି ସବୁ ଏଇଟା କଲେ ଆମେ ନିଜ ଉପରେ ନିଜେ ବିଶ୍ୱାସ କରିଥିବା ହିଁ ଠିକ୍ ଏବେ କିଛି ଲୋକ ଅଛନ୍ତି ଗୁରୁଜନଙ୍କୁ ଅସମ୍ମାନ କରିବା ଗୁରୁଜନକୁ ଏବେ ତାଙ୍କ ସାନରୁ ବଡ଼ କରି ବହୁତ କଷ୍ଟରେ ତାଙ୍କୁ ଏମିତି ବାହାରେ ବାହାରେ କରୁଥିବେ ପଢ଼ା ପଢ଼ି ସବୁ ଏସବୁ କରିକି ତାଙ୍କ ତାଙ୍କର ବୟସ ହେଇଯିବ ଆମର ଆମେ ବି ମ୍ୟାରେଜ୍ ଆମକୁ ମ୍ୟାରେଜ୍ କରିଦେବେ ଆମେ ବି ପିଲା ଛୁଆ ଆମର ବି ହବ ଏବେ ଆମେ କିଛି ଲୋକ କହୁଛନ୍ତି ଯେ ସେଠୁ ବୁଢ଼ା ହେଇଗଲାଣି ତାଙ୍କୁ ଥାଳରେ ଭାତ ଦେଇଥା ଆଉ ସେ ସେମିତି ସବୁ ଅସମ୍ମାନ କରିବା ଲୋକ କରିବା ଭୁଲ ସେଇଟା ଆମର ବାପା ମାଆ ସବୁ ଆମର ଗୁରୁଜନ